ଆମ ଓଡ଼ିଶାରେ ଖେଳ କରିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ବହୁତ ଭଲ ସବୁ ଯୋଜନା ସବୁ କରିଥାନ୍ତି ସେଗୁଡ଼ିକ ଆମ ଓଡ଼ିଶାରେ ବର୍ଷ ବିଶ୍ୱ ହକି ମଧ୍ୟ ଖେଳା ଯାଇଥିଲା ଆମର ପ୍ରମୁଖ ଦୁଇଟି ଷ୍ଟାଡ଼ିୟମ ହେଲା କଳିଙ୍ଗ ଷ୍ଟାଡ଼ିୟମ ଏବଂ ବାରବାଟୀ ଷ୍ଟାଡ଼ିୟମ ଏମାନଙ୍କ ବସିବା କ୍ଷମତା ମଧ୍ୟ ବହୁତ ରହିଥାଏ ଆମର ପ୍ରମୁଖ କ୍ରୀଡ଼ା ହକି କ୍ରିକେଟ ଭଲି ଫୁଟବଲ ଏଯାକ ମଧ୍ୟ ବହୁତ ଭଲ ଭାବରେ ଖେଳାଯାଏ ଏବଂ ଆମର ସରକାର ବହୁତ ଭଲ ଭଲ ଯୋଜନା ମଧ୍ୟ କରିଛନ୍ତି ବାରବାଟୀ ବହୁତ ବଡ଼ ଷ୍ଟାଡ଼ିୟମ ଆମ ରାଜ୍ୟର ସେଇଠି ବହୁତ ଯାକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥାଏ ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଖେଳାଳିିଙ୍କୁ ପ୍ରୋତ୍ସାହନ କରିବା ପାଇଁ ବହୁ ବହୁ ଯୋଜନା ମଧ୍ୟ କରିଥାନ୍ତି ଗାଁ ଗାଁରେ ଟୁର୍ଣ୍ଣାମେଣ୍ଟ ଯାକ କରନ୍ତି ଏସବୁ ବହୁତ ଭଲ ତ ଭଲ ଭଲ ଜିନିଷ ସବୁ ପିଲାମାନଙ୍କୁ ଉତ୍ସାହ କରିବା ପାଇଁ ଦେଇଥାନ୍ତି ସେଗୁଡ଼ିକ ସବୁ ଭଲ ଲାଗେ ଏବଂ ବାରବାଟିରେ ସବୁ ଆମର ଆନ୍ତର୍ଜାତୀୟ ଖେଳ ମଧ୍ୟ ଖେଳାଯାଏ